ମୁଁ ମୋ ପାଇଁ ଦିନେ ସ୍ ସିଉଟର୍ଟି ଯାଇଥିଲି ଘିନି ବଜାରକୁ ସେ ବଜାରରେ ସିଉଟର୍ଟି ମୁଁ ଘିନିଲି ଯେ ସେ ସିଉଟର୍ ଦାମ୍ ଥିଲା ତିନିଶହ ଟଙ୍କା ସେହି ସିଉଟର୍କୁ ମୁଁ ବର୍ଷ ପ୍ରାୟ ଛଅ ମାସଟେ ପିନ୍ଧିଲି ସେ ସିଉଟର୍ କିଛି ହେଲାନି ସେ ସିଉଟର୍କୁ ମୁଁ ମୋତେ ବହୁତ ଭଲ ଲାଗେ ସେଥିରେ ମୋତେ ସେଥିର ପୁରୁଣା ଷ୍ଟାଇଲ୍ ମୋତେ ସେ ସିଉଟର୍ର ସବୁକିଛି ମୋତେ ବହୁତ ବହୁତ ପସନ୍ଦ ଲାଗେ ସବୁକିଛି ମୋତେ ଭଲ ଲାଗେ ସେ ସିଉଟର୍ର ସବୁକିଛି ସେ ସିଉଟର୍ର ମୋତେ ପୁରା ସେ ପୁରୁଣା ଷ୍ଟାଇଲ୍ ବାଲା ଥିଲା ମୋତେ ସବୁକିଛି ଭଲ ଲାଗିଛି ସେ ସେ ସିଉଟର୍ର ମୋ ପାଇଁ ସେ ସିଉଟର୍ କିଣିଥିଲି